ଭାରତୀୟ ଗଣମାଧ୍ୟମ ଭଲ ଅଟେ ଓ ଯାହାକି ଦ୍ରୁତ ଗତିରେ ଚାଲିଛି ଯେମିତିକି ମାନେ ଗୋଟିଏ ଦୁର୍ଘଟଣା ହେଉ କି ଯାହା ଗୋଟିଏ ଘଟଣା ଘଟୁ ସାଙ୍ଗେ ସାଙ୍ଗେ ସିଏ ଖବରକାଗଜ ବା ନ୍ୟୁଜ୍ ଚ୍ୟାନେଲରେ ବାହାରିଯାଏ ସେତେବେଳେ ସଠିକ ଖବର କେତେ ସଠିକ ଖବର ମାନେ ଭଲ କେତେ ସତ କଥା ବାହାରେ କେତେ ମିଛ କଥା ମଧ୍ୟ ବାହାରେ କିନ୍ତୁ ଏହିଭଳି ଭାବରେ ମାନେ ସେହି ସବୁ ଚ୍ୟାନେଲ ଗୁଡ଼ିକ ହେଲା ପ୍ରେମାର୍ ସମାଜ ଧରିତ୍ରୀ ପ୍ରଗତିବାଦୀ ସମାଜ ସମୟ ଓ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ସେ ସେହିଗୁଡ଼ିକ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଗୁଡ଼ିକ କ'ଣ ହେଲା ନା ଓଟିଭି ଆଉ କନକ ଟିଭି ତା'ପରେ ସେ ନ୍ୟୁଜ୍ ସେଭେନ ଆଉ ଏମିତି କେତେ ଗୁଡ଼ିଏ ଚ୍ୟାନେଲ ସବୁ ରହିଛି ସେହି ଚ୍ୟାନେଲ୍ ମାନଙ୍କରେ ଏହିସବୁ ବିଷୟରେ ଆମେ ଜାଣିଛୁ